ଢେଙ୍କାନାଳ ଜିଲ୍ଲା ଆମର ହେଉଛି ଓଡ଼ିଆ ଓଡ଼ିଆ ଭାଷା କୁହନ୍ତି କିନ୍ତୁ ବିଭିନ୍ନ ସମ୍ପ୍ରଦାୟ ଜାତିର ଲୋକ ଏଇଠି ରୁହନ୍ତି ଯେପରିକି ମୁସଲିମ୍ ଖ୍ରୀଷ୍ଟିଆନ୍ ଆଉ ରୁହନ୍ତି ତତ୍ ସଙ୍ଗେ ସଙ୍ଗେ ଆମ ଢେଙ୍କାନାଳ ଜିଲ୍ଲାର ହେଉଛନ୍ତି କ୍ଷେତ୍ରୀୟ ଏବଂ କୈବର୍ତ୍ତ ଧୀବର ଆଉ ବଣିଆ ମୋଚି ଏମିତି ବିଭିନ୍ନ ଜାତିର ଲୋକ ରୁହନ୍ତି କିନ୍ତୁ ଭାଷା ସମସ୍ତଙ୍କର ଓଡ଼ିଆ ହେଲେ ମଧ୍ୟ ଟିକିଏ ତାଙ୍କ ଭାଷା ଆମ ପ୍ରକୃତ ଓଡ଼ିଆ ଭାଷା ଟିକିଏ ଫରକ ରୁହେ ସେ ଟିକିଏ ବଙ୍କା ଟଙ୍କା ଭଷା କୁହନ୍ତି ଓଡ଼ିଆ ବୁଝିପାରନ୍ତି କିନ୍ତୁ ପାର୍ଥକ୍ୟ ଟିକିଏ ରହୁଛି ଶୁଦ୍ଧ ଓଡ଼ିଆ କହିପାରନ୍ତି ନାହିଁ ଆଉ ତାଙ୍କ ଭାଷା ଟିକିଏ ଫରକ ରୁହେ ସେମାନେ ଠିକ ଭାବରେ କେହି କେହି ଅଛନ୍ତି ବୁଝିପାରନ୍ତି ନାହିଁ ଆଉ ଠିକରେ ମଧ୍ୟ ଲେଖି ପାରନ୍ତିନି କିନ୍ତୁ ଓଡ଼ିଆ ଭାଷାଟି ଟିକିଏ ବୁଝନ୍ତି କିନ୍ତୁ ତାଙ୍କର ଓଡ଼ିଆ ଭାଷା ଠାରୁ ଟିକିଏ ଅଲଗା ଧରଣର ତାଙ୍କର କଥାବାର୍ତ୍ତା ଟା ଟିକିଏ ଆମ ଅନ୍ୟ ଜାତିର ଲୋକ ଯେଉଁ ଢେଙ୍କାନାଳରେ ବାସ କରନ୍ତି ଆଦିବାସୀ ଏବଂ ଜନ ଜାତି କୈବର୍ତ୍ତ ଆଉ ଥୁରିଆ କପଡ଼ିଆ ଏମିତି ବିଭିନ୍ନ ଶ୍ରେଣୀର ଲୋକ ଏଇଠି ବାସ କରନ୍ତି କିନ୍ତୁ ଯେଉଁ ଆଦିବାସୀ ଶ୍ରେଣୀର କୈବର୍ତ୍ତ ଧୀବର ଶ୍ରେଣୀ ର ଲୋକ ସେମାନଙ୍କର ଓଡ଼ିଆ ଜାତି ହେଲେ ମଧ୍ୟ ସେମାନଙ୍କର ଭାଷା ଆମ ଓଡ଼ିଆ ଭାଷାର ଟିକିଏ ତାରତମ୍ୟ ରହୁଛି ଟିକିଏ ସେମାନେ ବଙ୍କା ସଳଖ ଭାଷା କୁହନ୍ତି ଆଉ ଟିକିଏ ଭିନ୍ନ ରହୁଛି